ସାର୍ ନମସ୍କାର ଓ ସାଂସ୍କୃତିକ ଆମେ ସଂସ୍କୃତ ନୃତ୍ୟ ପରିବେଷଣ କରିପାରୁ ଏହା ଆମର ପୁରୁଣା ପରିଚୟକୁ ଧରି ଆମେ କରି ତା'ପରେ ଏହା ସଂସ୍କୃତ କଳା ଯାହାକି ଯେ ପୁରୀ ଭୁବନେଶ୍ୱର ଏଇଥିପାଇଁ ହେଇପାରେ ଅତି ସଂସ ଯାହା ପୁରାଣରେ ମାନେ ମଗୁଶୁର ମାସ ଗୁରୁବାରରେ ଯାହା ପ୍ରତ୍ୟେକ ହପ୍ତାରେ ଥରେ ଗୁରୁବାର ଯୋ ଆସେ ସେଇଥିରେ ଆମେ ପଢ଼ିପାରୁ କି ଯେ ଗୁରୁବାର ପୂଜାଟାରେ ବି ହେଇପାରେ ଆପଣଙ୍କର ଏଇ ସଂସ୍କୃତ କଳା ଗୁଡ଼ାକ ବି ବହୁତ ଭଲ ଥାଏ ସେଥିପାଇଁ ପରିଚୟ ଉପରେ ଆମକୁ ଭଲରେ କହିବାକୁ ପୁରଣ ପୌରାଣିକକାଳୀନ ଯୋଗ ପାଇଁ ବି ହେଇପାରେ ଏହା ଆମର ଗୋଟେ ଅତୁଳନୀୟ ପୁ ପୁରାଣ କାହାଣୀରେ ଅଛି ଯାହା ଆମର ଏଇଥିରେ କିଛି ଭଲ ହେଇଗଲେ ସେଥିପାଇଁ ଆମେ ସଂସ୍କୃତ କଳା ମାଧ୍ୟମରେ ବି ପ୍ରାୟ ହେଇପାରୁ ନୃତ୍ୟ ମାଧ୍ୟମରେ ବି ହେଇପାରୁ କି ନାଚ ମାଧ୍ୟମରେ ବି ତାହା ଆମର ସଂସ୍କୃତ ଧରଣର ବି ହେଇପାରେ ଏଇଥିପାଇଁ ଆମର ଗୋଟେ ସାଂସ୍କୃତିକ ପୁରାଣ ବା କଳା ବିଷୟରେ ରହିଛି